ହ୍ୟାଲୋ ଭାଇ ହଁ ହଁ ଭାଇ ମୁଁ କଲ୍ କରିଥିଲି ସେ ଅଟୋ ବୁକ୍ କରିଥିଲି ନା ହଁ ଭାଇ ହଁ ଅଟୋ ଅଟୋ କେତେବେଳେ ଆଣିବ କି ହଁ ହଁ ହଁ ଅଟୋ ଅତି ଶୀଘ୍ର ଆଣିଲେ ଭଲ ହୋଇଥାନ୍ତା ଭାଇ ଆପଣ କେଉଁଠି ଅଛନ୍ତି କି ହଁ ଭାଇ ହଁ ଯେ ଆପଣ ଟିକେ ଜଲ୍ଦି ସମୟ ନେଇଥାନ୍ତି ବା ଅତି ଶୀଘ୍ର ଟିକେ ଆସିଲେ ଭଲ ହେଇଥାନ୍ତା ମୋର ଘରରେ ଭାଇର ମାଆ ହଁ ସମସ୍ତଙ୍କ କାମ ଅଛି ନା ସେଥିପାଇଁ ଭାଇ ହଁ ଯେ ଅଟୋ ବୁକ୍ କରିଥିଲି ନା ହଁ ଅଟୋ ଅଟୋ ଅଟୋରେ ଯିବା ଅଟୋରେ ଯିବା ପାଇଁ ମୁଁ ବୁକିଂ କରିଥିଲି ହେଲେ ଏତେ ସମୟ ଲାଗିଲେ ମୋର କାମ ରହିଯିବ ସେ ସେ ଘର ପାଖରେ ସେଥିପାଇଁ ମୁଁ କହୁଛି ଭାଇ ହଁ ଭାଇ ଆପଣ ଆପଣ ଟିକେ ଜଲ୍ଦି ଆସିଲେ ଭଲ ହୋଇଥାନ୍ତା ହଁ ହଁ ଭାଇ ହଁ ସମ ହଁ ସମସ୍ତଙ୍କ ନା ସେଇ ଗୋଟିଏ ଅସୁବିଧା ହୁଏ କାହାରିକି ବେଶୀ ସମୟ ଲାଗେ କାହାରିକି କମ୍ ସେ ସେଇ କଥା ନାହିଁ ଭାଇ ଆପଣ ଟିକେ ଜଲ୍ଦି ଆସିଥାନ୍ତେ ବେଲେ ଟିକେ ଭଲ୍ ହେତା ହଁ ହଁ ଆପ ଆପଣଙ୍କୁ କେତେ ସମୟ ଲାଗିବ ଯେ ହଁ ଭାଇ ହଁ ଆପଣ ତା'ହେଲେ ଘଣ୍ଟେ ଦେଢ଼ ଘଣ୍ଟାରେ ପହଞ୍ଚିପାରିବେ ହଁ ଭାଇ ହଁ ହଁ ଭାଇ ହଁ ଆପଣ ଯଦି ଅଧିକ ସମୟ ନେଇବେ ବେଲେ ତା'ହେଲେ ମୁଁ କାମରେ ଟିକେ ବ୍ୟସ୍ତ ମୁଁ ବହୁତ ବ୍ୟସ୍ତ ଅଛି ସେଥିପାଇଁ ମୁଁ କାମରେ ବି କିଛି ହଁ ହଁ କମ୍ପାନୀ ହଁ କମ୍ପାନୀ ତରଫରୁ ସବୁ କିଛି ଚାଲିଯିବ ନା ଭାଇ ଭାଇ ସେଇଟା ତ ଟାଇମ୍ ବାଇ ଟାଇମ୍ ହେବ ନା ଆପଣ ଟିକେ ଆଗରୁ ଆସିଲେ ଆମର କାମ ବି ଅଛି ସବୁ କାମ ସରିଯିବ ଠିକ୍ ସମୟରେ କାମ ବି ହେବ କାମ ସରିଲା ମାତ୍ରେକେ ଆପଣ ହଁ ଯେତେବେଳେ ବି ଆସିବେ ସେତେବେଳେ ବି ଆମେ ଯିମା ହେଲା ସେଇଟା କଥା ନ ପଡ଼ିି ହେଲେ ଆପଣ ଯେତେବେଳେ ଏବେ ନା ସାର୍ ସେତେ ହଁ ଭାଇ

ଯଦି ଆପଣ ଅତି ଶୀଘ୍ର ଆସିଥିଲେ ମୋ କାମ ବି ଅତି ସହଜରେ ହୋଇଯିବ ମୁଁ ବି ହଁ ମୁଁ ବି ବ୍ୟସ୍ତ ହେବିନି କ'ଣ ପାଇଁ ନା କାମ ପାଇଁ ତ ସମସ୍ତେ ବ୍ୟସ୍ତ ଅଛନ୍ତି ଆପଣ ଜାଣିଥିବେ ଆପଣ ବି କିଛି କାମ କରିଥିବେ ହଁ ଭାଇ ସେ ଅଟୋ ଅଟୋ କାମ ବି କୌଣସି ସହଜରେ ହୁଏ ନାହିଁ ଆପଣଙ୍କ ବି ବିଭିନ୍ନ ଅସୁବିଧା ହେଲେ ଅସୁବିଧା ପଡ଼ିଲେ ସମସ୍ତଙ୍କ ଅସୁବିଧା ଅଛି ଆପଣଙ୍କ ବି ଅସୁବିଧା ଅଛି ମୋର ବି ଅସୁବିଧା ଅଛି ହେଲେ ଆପଣ ଭାଇ ଟିକେ ଜଲ୍ଦି ଆସିଥିଲେ ମୋ କାମ ବି ସହଜରେ ହେଇଯିବ ଏବଂ ମୁଁ ସମୟରେ ଠିକ୍ ସମୟରେ ପହଞ୍ଚି ପାରିବି ମୁଁ ଯେଉଁ ଜାଗାକୁ ଯିବାକୁ ଚାହୁଁଛି ତା ଅଳ୍ପ କିଛି ଦୂରରେ ନାହିଁ ସେଥିପାଇଁ ଆପଣ ଟିକେ ଜଲ୍ଦି ଜଲ୍ଦି ସମୟ ନେଲେ ଆପଣ ଠିକ୍ ହୋଇଥାନ୍ତା ସେଥିପାଇଁ ମୁଁ ଭଳି ଭାବୁଛି ହଁ ଭାଇ ତେଣୁ ଆପଣ ଠିକ୍ ସମୟରେ ଆସନ୍ତୁ ଏବଂ ଘଣ୍ଟେ ଦେଢ଼ ଘଣ୍ଟାରେ କିଛି କମ୍ ସମୟ କେମିତି ଲାଗିବ ସେଥିପାଇଁ ଆପଣ ଟିକେ ଚିନ୍ତା କରନ୍ତୁ ଏବଂ ଅଟୋ ନେଇ ଶୀଘ୍ର ଆମ ଗ୍ରାମକୁ ଚାଲି ଆସନ୍ତୁ ସେ ମୁଁ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବି ଆପଣଙ୍କ ସହିତ ମୁଁ ଯୋଗାଯୋଗ କରିପାରିବି ଧନ୍ୟବାଦ